ଆପଣ ସେଇ ପାଞ୍ଚଟି ତାରିଖ ମନେ ରଖିପାରିବେ କି ଚଉଦ ଆଠ ଉଣେଇଶି ଶହ ଚଉସ୍ତରି ଏଗାର ଦୁଇ ଦୁଇ ହଜାର ତିନି ତିନି ଦୁଇ ହଜାର ତେର ତିନି ଦୁଇ ହଜାର ପାଞ୍ଚ ଅଠର ତିନି ଉଣେଇଶି ଶହ ଛୟାନବେ